ଆମ ଘରେ ଗୋଟେ କୂଅ ଖୋଳିଳୁ ଆଜି ପନ୍ଦର ଦିନ ହେଲା କୂଅ ଖୋଳିଳୁ କୂଅ ଖୋଳିବା ପାଇଁ ଆମର ସାତ ଦିନ ଟାଇମ୍ ଲାଗିଲା ସାତ ଦିନ ଟାଇମ୍ ଲାଗିଲା ତାହିଁରେ ଆମର ଖର୍ଚ୍ଚ ହେଲା ଗୋଟେ ପଚାଶ ହଜାର ଟଙ୍କା ହେଲେ କୂଅଁ ତ ଖୋଳିଳୁ କୂଅ ଖୋଳିଳୁ ବାଲ୍ଟିରେ ଦୌଡ଼ି ବାଲ୍ଟିରେ ପାଣି କାଢ଼ିବାକୁ ଆମକୁ କଷ୍ଟ ହେଉଛି ହେଲେ କେମିତି ଏବେ କରେଣ୍ଟ ସାହାଯ୍ୟରେ ଆମେ କେମିତି ଏହାର ପାଣି ଭଲ ଭାବରେ କଢିପାରିବୁ ସେଇ ଚିନ୍ତା କଲୁ ତା'ପରେ ସେ କ'ଣ କରିବି ଭାବିକି ତା'ପରେ କର୍କଣ୍ଡା ଗଲୁ କର୍କଣ୍ଡା ଯାଇକି ମଟର୍ ପାଇପ୍ କିଣିକି ଆଣିଲୁ ମଟର୍ ପାଇପ୍ କିଣିକି ଆଣିକି ତା'ପରେ ସେ ତା'ର ଖମ୍ବାରେ ଯାଇକି ସେ କରେଣ୍ଟ ଲଗାଇକି ସେ ମଟର୍ରେ କରେଣ୍ଟ ଦେଲୁ ପାଇପ୍ ଭିତରେ ପକାଇଲୁ ପାଇପ୍ ଭିତରେ ପକାଇଲା ପରେ କରେଣ୍ଟ ଲଗାଇଲେ ସେ ସହଜରେ ପାଣି ଆମେ ବାହାର କରିପାରିଲୁ ପାଣି ବାହାର କଲୁ ଯେ